ଆଜି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛି ଭାରତକୁ ସଶକ୍ତିକରଣ କରାଇବା ଭାରତକୁ ମଜବୁତ୍ କରିବାର ଏବେ ଯେପରି ଭାବେ ମୋଦୀ ଭାରତର ସେନାବଳକୁ ଆଗରେ ରଖିଛନ୍ତି ଆର୍ଥିକ ଅବଲୋକ ଆଗରେ ରଖିଛନ୍ତି ଏମିତି ଲାଗୁଛିି ଭାରତ ପୁରା ମଜବୁତରେ ଅଛି ସେସବୁ ଷ୍ଟ୍ରଙ୍ଗ୍ ବୋଲି ମାନେ କରାଯାଉଛି କାରଣ ସେ ସବୁ କ୍ଷେତ୍ରରେ ପାରଙ୍ଗମ ହାସଲ କରିଛି ଠିକ୍ ଏଇ ସମୟରେ ଓଡ଼ିଶା ବହୁତ ପଛରେ ପଡ଼ିଥିଲା ହେଲେ ଆଜି ତାହା ବି ପୂର୍ଣ୍ଣ ହେବ ଓଡ଼ିଶାକୁ ମଧ୍ୟ ସେ ସରକାର କରିକି ଦୃଢ଼ ଭାବରେ ସଂକଳ୍ପ କରିଛନ୍ତି ଯେ ଓଡ଼ିଶାରେ କୌଣସି ଦାରିଦ୍ର୍ୟ ସୀମାରେଖା ତଳେ କୌଣସି ଲୋକ ରହିବି ନାହିଁ ବୋଲି ଠିକ୍ ଏହିପରି ଭାବରେ ସେ ବହୁତ ଭଲ ଭାବରେ କାମ କରୁଛନ୍ତି ଓ ଯେତେବେଳେ କୋରୋନା ସମୟ ଆସିଥିଲା ବହୁତ ଭଲ ଭଲ ପଦକ୍ଷେପ ମାନେ ନେଇଥିଲେ ଯାଦ୍ୱାରା କି ଆମ ଭାରତରେ କୋରୋନା ଜାଦା ପ୍ରସାରିତ ହେଇନଥିଲା ଏବଂ ଠିକ୍ ସମୟରେ ତାହାର ଆଣ୍ଟିଡ଼ଟ୍ ବା ତାହାର ଔଷଧ ତିଆରି ହେଇଯାଇଥିଲା ଏଇଥି ପାଇଁ ଆମେ ଓଡ଼ିଶାକୁ ବହୁତ ଷ୍ଟ୍ରଙ୍ଗ୍ ବା ବହୁତ ମଜବୁତ୍ ଅଛି ବୋଲି ଆଶା କରୁ